ହଁ ମୁଁ ଦଶରୁ ଦଶଲକ୍ଷ ଭିତରେ ପାଞ୍ଚଟି ସଂଖ୍ୟା କହିପାରିବି ଏ ଶହେ ଅଠରଶହ ଅଣତିରିଶ ଏଁ ବାରଶହ ଚଉତିରିଶ ଦୁଇଲକ୍ଷ ତେୟାନବେହଜାର ଛଅଶହକୋଡ଼ିଏ ଏଁ ଅଠରଶହ ଅଣାନବେ